ଆମ ଘରେ ପୂଜା ହୋଇଥିଲା ପୂଜାରେ ନୂଆ ପିନ୍ଧିବାକୁ ଆଉ ଭଲ ଲାଗେ କିନ୍ତୁ ମୁଁ ବଜାରକୁ ଯାଇଥିଲି ସେଇଠି ସବୁଠାରୁ ବଡ଼ ଶୋରୁମ୍ ଯେଇଟା କି ତା'ର ନାମ ହେଲା ସୁଭଦ୍ରା ଡ୍ରେସ୍ ଶୋରୁମ୍ ସେଇଟି ଯାଇକି ମୁଁ ବହୁତ ଜିନ୍ସ ପ୍ୟାଣ୍ଟ୍ ଦେଖିଥିଲି କିନ୍ତୁ ଏଇ ଜିନ୍ ପ୍ୟାଣ୍ଟସ୍ଟା ମୋ ମନ ବହୁତ ଖୁସି ଲାଗିଲା ସେ ପ୍ୟାଣ୍ଟ୍ର ଦାମ୍ ଥିଲା ପଚିଶିଶହ ଟଙ୍କା ଘରକୁ ଆଣିକି ଆସିଲି ପୂଜାରେ ମଧ୍ୟ ପିନ୍ଧିଲି ପିନ୍ଧିଲା ପରେ ଆମ ଘରେ ସମସ୍ତେ କହିଲେ କି ପ୍ୟାଣ୍ଟ୍ଟା ବହୁତ ସୁନ୍ଦର ଲାଗୁଛି ଆଉ ସାଙ୍ଗ ସାଥୀ ମାନେ ବି କହିଲେ ଆଉ ପ୍ୟାଣ୍ଟ୍ଟା ବହୁତ ସୁନ୍ଦର ହେଇଛି ତେଣୁ ମୁଁ ବି ଖୁସି ଆଉ ସେ ଦିନ ପ୍ୟାଣ୍ଟ୍ ଆଣି ଲୋକ ମାନଙ୍କ ବହୁତ ସାଇ ପଡ଼ିଶା ଖୁସି ହେଲେ ପ୍ୟାଣ୍ଟ୍ଟା ବହୁତ ଭଲ ହୋଇଛି